ଲୋକମାନଙ୍କ ସେବା ପାଇଁ ଲୋକମାନ ବହୁତ ସମୟରେ ଅସୁବିଧା ଯୋଗୁଁ ଦୂର ଜାଗାରେ ନ ଦେଖିବା ପାରିବ ଯୋଗୁଁ ଲୋକମାନଙ୍କର ସାହାଯ୍ୟ ଜଲ୍ଦି ଯଥାଶୀଘ୍ର ଦେଖିବା ପାଇଁ ଇ ବୁକ୍ ଇ ବୁକିଂ ସିଷ୍ଟମ୍ କରିଛନ୍ତି ସରକାର ଅନଲାଇନ୍ ବୁକିଂ ଯେଉଁ ଦ୍ୱାରା ରୋଗୀଟି ଯଥା ଶୀଘ୍ର ସମୟ ସମୟରେ ଏ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବନି ଯଦ୍ୱାରା ସେ ଶୀଘ୍ର ହସ୍ପିଟାଲ୍ରେ ପହଞ୍ଚି ପାରିବ ଆଉ ଡିଜିଟାଲ୍ ଡିଜିଟାଲ୍ ଜେସନ୍ ସୁବିଧା ରହିଛି ଯେଉଁ ଦ୍ୱାରା ଜଣେ ରୋଗୀ ଅନ୍ୟ ଫୋନ୍ କରିକି ଯଥା ଶୀଘ୍ର ହସ୍ପିଟାଲ୍ରେ ପହଞ୍ଚି ପାରିବ ଯେଉଁ ଦ୍ୱାରା ଆପଣଙ୍କର ଅସୁବିଧା ସମୟରେ ବି ଆପଣ ଯଥା ଶୀଘ୍ର ପହଞ୍ଚି ପାରିବେ